ହେଲୋ ଭାଇ ଆଜ୍ଞା ଭାଇ କୋଉଠି ଗୋଟେ ସିଟ୍ ଦିଅନ୍ତୁ ବାନ୍ତି ହେଉଛି ଆଜ୍ଞା ହେଲୋ ହେଲୋ

ନାଇ ବାନ୍ତି ହେଉଛି ମୋର ବାନ୍ତି ହେଉଛି ଗୋଟେ ବେଡ୍ସିଟ୍ ଦିଅନ୍ତୁ ବେଡ୍ସିଟ୍ ଗୋଟେ ଦିଅନ୍ତୁ ଆଜ୍ଞା ପଇସା ନେଲା ବେଳକୁ ତ ପଇସା ନେଇ ଗଲେ ପଇସା ଆଗେ ତ ନେଇ ଗଲେ ଆଉ ସିଟ୍ ଗୋଟେ ତ କ'ଣ ପାଇଁ ଦେବେନି ଜେଣ୍ଟସ୍ ଏ ଆପଣଙ୍କ ପାଖରେ ତ ସିଟ୍ ଥିବ ଆଉ ସେଥି ଲାଗି କହି ଦେଲି ଏ ଆଗ ଆଡ଼େ ତ ଠିଆ ହୋଇଛନ୍ତି ଟିକେ ଚେଷ୍ଟା କରନ୍ତୁ ବାନ୍ତି ହେଉଛି ଆଜ୍ଞା ଆଜ୍ଞା ବାନ୍ତି ହେଉଛି ଆଜ୍ଞା କ'ଣ କ'ଣ କରିବୁ ସିଟ୍ ଗୋଟେ ନଦେଲେ ଆଜ୍ଞା ନ ହେଲେ ଝରକା ସାଇଟରେ ଗୋଟେ ଦିଅନ୍ତୁ ଦଶଟା ସାତେ ପଛ ସିଟଟା ହଲିବନି ପଛ ଗୁଡ଼ା